ହଁ ଭାଇ ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି

ଆଉ ଭାଇ ମୁଁ ଆପଣ ହଁ ଭାଇ ମୁଁ ତ ଆପଣଙ୍କୁ ମଝିରେ ବି କହିଥିଲି ମୁଁ ଗୋଟିଏ ଏନ୍ଜିଓରେ କାମ କରୁଛି ଆଉ ଆପଣଙ୍କୁ ବି ବୁଝାଇଥିଲି ଆପଣଙ୍କ ଗାଁରେ ଯାଇକି ମାଆମାନଙ୍କୁ ସମସ୍ତଙ୍କୁ କହିବି ଯେ ଏନ୍ଜିଓରେ ଯେଉଁମାନେ ଅଶିକ୍ଷିତ ଅଛନ୍ତି ସେମାନେ ଏନ୍ଜିଓରେ ଆସି କାମ କରିବେ ମୁଁ ଏନ୍ଜିଓରେ ରହି ବହୁତ୍ ଭଲ ପଇସା ଇନ୍କମ୍ କରୁଛି ତ ଆମ ଗାଁରେ ଟ୍ରାକ୍ଟର ନଥିଲା ମୁଁ ଏନ୍ଜିଓରେ ରହିବା ପରେ ଟ୍ରାକ୍ଟର ଗୋଟେ ଆଣିଲି ଏବଂ ବହୁତ ଚାଷବାସରେ ସାହାଯ୍ୟ କଲି ମାଆମାନଙ୍କୁ ସେମାନେ ବି ସେମାନେ ହଁ ଭାଇ ଠିକ୍ରେ ଚାଲିଛି ପ୍ରତ୍ୟେକ ଦିନ ଟ୍ରାକ୍ଟରରେ ହଳ କରୁଛନ୍ତି ଲୋକମାନେ ଆମର ଯେଉଁ ବଗିଚା କାମ ମାନେ ରହିଯାଉଥିଲା ଅଧାରେ ହଳ ହଳ ମିଳିପାରୁନଥିଲା ତ ଟେକ୍ନୋଲୋଜି ହେବା ଫଳରେ ମୋର ଟ୍ରାକ୍ଟର ସାହାଯ୍ୟରେ ସବୁକିଛି ଏବେ ଚାଷବାସ ହେଇପାରୁଛି ଆଉ ଲୋକମାନେ ବି ବହୁତ୍ ଉପକୃତ ହେଇପାରୁଛନ୍ତି ଆଉ ମୁଁ ଆପଣଙ୍କୁ ବି କହିଥିଲି ଗାଁରେ କହିବା ପାଇଁ ଆପଣ କହିଲେ ହଉ ଆପଣ ନାହିଁ ଭାଇ ଶୁଣନ୍ତୁ ପ୍ରାଇଭେଟ୍ ଜବ୍ ହେଲେ ବି ଶୁଣନ୍ତୁ ପ୍ରାଇଭେଟ୍ ଜବ୍ ହେଲେ ବି ଆମେ ଆମର ମାନେ ଯେହେତୁ ଆମେ ଶିକ୍ଷିତ ତ ଲୋକମାନଙ୍କୁ ପାଞ୍ଚଜଣଙ୍କୁ ଆମେ ବୁଝାଇପାରିବା ତ ଏନ୍ଜିଓରେ କାମ କରିବା ଫଳରେ ବେକାର ଯେମିତି ହଟିବ ଆମ ଜିଲ୍ଲାରୁ ବେକାର ସମସ୍ୟା ଯେମିତି ହଟିପାରିବ ତ ସେ ଉପରେ ସେ ଉପରେ ଟିକେ ଧ୍ୟାନ ଦେବେ ଭାଇ ଆଉ ଯାଇକି ଗାଁରେ ମାଆ ମାନଙ୍କୁ ବୁଝାଇବେ ଟେକ୍ନୋଲୋଜି ବିଷୟରେ ଟ୍ରାକ୍ଟର ପାୱାର୍ ଟିଲର୍ ଯେପରିକି ସାର ବିହନ ଇତ୍ୟାଦି ଆମୁକୁ ମାନେ ଏନ୍ଜିଓରୁ ବହୁତ୍ କିଛି ଲାଭ ବି ମିଳୁଛି ତ ମାଆମାନଙ୍କୁ ଆପଣ ଯାଇ ବହୁତ କିଛି ବୁଝାଇବେ ଏ ବିଷୟରେ ହଉ ଭାଇ ହଉ ଭାଇ ମୁଁ ଆପଣଙ୍କୁ ମୁଁ ଆପଣଙ୍କୁ ଭାଇ କହିଥିଲି ଏନ୍ଜିଓରେ ରହିବା ପାଇଁ ଆପଣ କ'ଣ ଚିନ୍ତା କଲେ ହଉ ଠିକ୍ ଅଛି ଭାଇ ହଉ ଠିକ୍ ଅଛି ଭାଇ ମୁଁ ମୁଁ ଆପଣଙ୍କୁ ଜଣାଇଲି ଯେ କ'ଣ ଏନ୍ଜିଓରେ ରହିବା ଫଳରେ କ'ଣ ସୁବିଧା ହେଉଛି

ହଉ ଭାଇ ଆପଣ ଆପଣ ଚେଷ୍ଟା କରିବାକୁ ଚେଷ୍ଟା କରିବେ ଯେ ଆପଣ ଯାଇକି ଗାଁରେ କିପରି ଏନ୍ଜିଓରେ ରହିବା ଫଳରେ ଆମେ ଉପକୃତ ହେଇପାରୁଛନ୍ତି ଅନ୍ୟମାନଙ୍କୁ ବି ବୁଝାଇବେ ଏହି ସୁଯୋଗ ହାତ ଛଡ଼ା କରିବାନି ଆମ ଜୀବନରେ ସୁଯୋଗ ସୁଯୋଗ ବାରମ୍ବାର ଆସେନି ତ ଗୋଟେ ଥର ଆସିଲେ ଆମେ ଆଉ ଦ୍ଵିତୀୟ ଥର ଚାହିଁଲେ ବି ଆମେ ତାହାକୁ ପାଇପାରିବା ନାହିଁ ସେଇଥିପାଇଁ ଆମେ ଚେଷ୍ଟା କରିବା ସୁଯୋଗ ହାତ ଛଡ଼ା କରିବା ନାହିଁ କାରଣ ଆମେ ବେକାର୍ ବୁଲୁଛନ୍ତି ତ ସେଇଥିପାଇଁ ବେକାର୍ ହଟାଇବା ପାଇଁ ଆମେ ପ୍ରାଇଭେଟ୍ ଜବ୍ କରିବା ଏବଂ ଲୋକଙ୍କୁ ବି ବୁଝାଇବା ଯେ ଆମେ ପ୍ରାଇଭେଟ୍ ଜବ୍ କଲେ ବି କିଛିଟା ଟଙ୍କା ଇନକମ୍ କରି ଆମ ମାନେ ପ୍ରତିପୋଷଣ ଆମେ ଘରର ପ୍ରତିପୋଷଣ କରିପାରୁଛନ୍ତି ହଉ ଭାଇ ମୋ ନମ୍ବର ତ ଆପଣଙ୍କ ପାଖରେ ଅଛି ଆପଣଙ୍କ ଗାଁରେ ବି ଯାଇ କହିବେ ଅନ୍ୟମାନଙ୍କୁ ବି ଏଇ ନମ୍ବରରେ ଯୋଗାଯୋଗ କରିବେ ଏବଂ ଆଜ୍ଞା ସାର୍ ଚଳିବ ଭାଇ ଆଉ ଆପଣ ବି ଗାଁରେ ବୁଝାଇବେ ବୁଝାଇବେ ସମସ୍ତଙ୍କୁ ତ ସରକାରୀ ଚାକିରି ମିଳୁନି ସେଇଥିପାଇଁ ଆମେ ପ୍ରାଇଭେଟ୍ରେ ରହିକି ବି ଆମେ କିଛିଟା ଉନ୍ନତି କରିପାରିବା ବେକାର ସମସ୍ୟା ଯେପରି ଦୂରୀକରଣ ହୋଇପାରିବ ଆଉ ବେକାର ସମସ୍ୟା ଦୂରୀ ହେଲେ ଆମ ଦେଶର ଭବିଷ୍ୟତ ବି ଉଜ୍ଜ୍ଵଳ ହେବ ସେଇଥିପାଇଁ ଆମ ଆମେ ସମସ୍ତେ ଚେଷ୍ଟା କରିବା

ହଉ ଭାଇ ମୁଁ ଏଥର ଯାଉଛି ହଉ ବହୁତ୍ ବହୁତ୍ ଧନ୍ୟବାଦ ଭାଇ